ଶିକ୍ଷା ଗୁଟେ ଏନ୍ତା ଜିନିଷ୍ ହେ ଯେ ଶିକ୍ଷାତେ ବହୁତ୍ କିଛୁ ଶିଖି ପାରୁସୁଁ ପିଲାମାନେ ବି ବୋହୁତ୍ କିଛି ଶିଖି ପାରସନ୍ ବହୁତ୍ କିଛି ବିଭିନ୍ନ ପ୍ରକାର ଶିଖି ପାରସୁଁ ଆଉ ଗ୍ରାମଂ ଗ୍ରାମଞ୍ଚଲରେ ବଡ଼ ବଡ଼ ବିଲଡ଼ିଂ ବନା ହୋଇଛି ଛୁଆକୁ ପଢ଼ାବାର୍ ଲାଗି ଉର୍ଣ୍ଣତ୍ତି କରାବା ଲାଗି ଘରେ ବି ପଢ଼ା ହେସିଁ ସବୁବେଳେ ବହୁତ୍ କିଛୁ କରା ହେଉଛି ଶିକ୍ଷା ପାଇବା ଲାଗି ଆଉ ବହୁତ୍ ଉର୍ଣ୍ଣତ୍ତି କରୁଛନ୍ ଶିକ୍ଷାର୍ଥୀ ଲାଗି ଶିକ୍ଷାରେ ଏତେ କିଛୁ ମିଲୁଚି ଯେ ଲୋକ୍ ବହୁତ୍ ଉର୍ଣ୍ଣତ୍ତି କରୁଛନ୍ ଆମେମାନେ ବି କରୁଛୁଁ ଉର୍ଣ୍ଣତ୍ତି ବହୁତ୍ କିଛୁ ଶିଖି ପାରୁଛୁ ଶିକ୍ଷାରେ ଛୁଆକୁ ବି ଶିଖଉଛୁ ପାଠ୍ ପଢାରେ ବି ବହୁତ୍ ଶିକ୍ଷା ମିଲୁଛି